ସହରାଞ୍ଚଳ ଏ ଗ୍ରାମୀଣ ବିଦ୍ୟାଳୟ ମଧ୍ୟରେ ଫରକ ସହରରେ ବିଭିନ୍ନ ପ୍ରକାର ସୁବିଧା ଅଛି ସହରରେ ଯେଉଁ ପିଲା ପାଠ ପଢ଼ୁଛନ୍ତି ସେମାନଙ୍କ ପାଇଁ କ'ଣ ରହିବା ପାଇଁକି ହଷ୍ଟେଲ୍ରେ ଖାଇବା ପାଇଁକି ବି ସୁବିଧା ଅଛି ଚାକିରି ପାଇଁ ଭଲ ବି ସୁବିଧା ଅଛି ଗାଁରେ ଯେଉଁମାନେ ପାଠ ପଢ଼ିଲେ କଁ ଗାଁରେ ଆମ ପିଲାମାନେ କଁ ଗାଁରୁ ଘରୁ ଖାଇଁକି ଗଲେ ଘରେ ଆସିଲେ ଖାଇଲେ ରହିବା ପାଇଁ ତାଙ୍କୁ ବି ନାହିଁକି ସାଇକେଲ ଦରକାରେ ସେ କଲେଜ୍ ଯିବା ପାଇଁକି ସୁବିଧା ଏତେ ଗାଁରେ ଆମର କିଛି ନାହିଁ ବାହାରେ ଯେଉଁମାନେ ପାଠ ପଢ଼ିବାକୁ ଯାଉଁଛନ୍ତି ସେମାନଙ୍କର ଭଲ ସୁବିଧା ସହରରେ ଲାଇବ୍ରେରୀ ଅଛି ପଢ଼ିବା ପାଇଁ ଲାଇବ୍ରେରୀ ଅଛି ଗାଁ ସ୍କୁଲ୍ରେ କି ଗାଁ କଲେଜ୍ରେ କିଛି ସେମିତି ସୁବିଧା ନାହିଁ ଚାକିରି ବି ଆମ ଗାଁ କଲେଜ୍କୁ ଏତେ ଚାକିରି ବି ଆସୁନି ବାହାରେ ସବୁ କଁ ପାଠ ପଢ଼ିକି ସେମାନେ ଚାକିରି କରିବେ